ହଁ ମୁଁ ପାଞ୍ଚଟା ତାରିଖ କହିପାରିବି ସତର ଅଗଷ୍ଟ ଦୁଇ ହଜାର ତେଇଶ ତେଇଶ ନଭେମ୍ବର ଦୁଇ ହଜାର ପାଞ୍ଚ ବାଇଶ ଜୁନ ଦୁଇ ହଜାର ପନ୍ଦର ତିନି ଅଗଷ୍ଟ ଦୁଇ ହଜାର ସତର ଦୁଇ ମେ ଦୁଇ ହଜାର ଉଣେଇଶ